ପୁସ୍ତକ ତ ଅଛି ହେନ୍ତି ଲେକିନ୍ ମୋତେ ଭଲ୍ ଲାଗ୍ସି ଯେନ୍ତାକି ଆମର୍ ଷ୍ଟେଟ୍ ପୋର୍ ଡ଼େଟ୍ ଗୁଟେ ପିଲାଟା ଥିସି ତା'ର୍ ବାପା ଚାକିରି କରୁଥିସନ୍ ସେ ବହୁତ୍ କମଉଥିସନ୍ ତା'ର୍ ବାପା ଆଉ ସେ ପଢ଼ୁଥିସି ଟାଇମ୍ ଆସନ୍ତାକି ସେ ବହୁତ୍ ପଢ଼ିକିନା ବି କିଛି ତା'ର୍ ଦ୍ୱାରା ଉପଯୋଗ ନାଇଁ ହଉନ୍ତିସି କିଛି ରୋଜ୍ଗାର୍ ହଉନ୍ତିସି ଲେକିନ୍ ଆର୍ ଗୁଟେ ତା'ର୍ ଆଉ ଆଉ ଗୁଟେ ପିଲା ଅଛି ସେ ତା'ର୍ ବାପା ସେ ପିଲା ସେ ପିଲା ସାତ୍ ପଢ଼ିଛି ତାର ବାପା ହେନ୍ତି ଆମର୍ ଘରେ ଦୁଃଖରେ ହେନ୍ତି ଚଲୁଥିସନ୍ ସେ ଏତେ କମ୍ ପଢ଼ିଥିସନ୍ ଫିରଭି ସେ ତାକର୍ ଟାଇମ୍ଙ୍ଗ ଥାଏ ସେ ଏନ୍ତା କି ବହୁତ୍ ଧନୀ ହେସି ବହୁତ୍ ରୋଜଗାର୍ କର୍ସି ଭଲ୍ ହିସାବେ ଚଲ୍ସି ସେଥିରେ ଆମେ ବହୁତ୍ କିଛି ଶିଖ୍ବାର୍କେ ମିଲ୍ସି କି ସବୁବେଲେ ଆମର୍ ପାଠ୍ ବି କାମ୍ ନାଇଁ ଦିଏ କି କାମ୍ ଦେସି ବହୁତ୍ କିଛୁ ଲେକିନ୍ ଇଟା ତା'ର୍ ମତଲବ୍ ନାଏଁସି କି ପାଠ୍ ପଢ଼ିଥିଲେ ଯାଇକି କମେଇପାର୍ମା କି ଚଲିପାର୍ମା ଆମର୍ ବହୁତ୍ ଲୋଗ୍ ହେନ୍ତି ଅଛନ୍ ଆମର୍ ଦେଶ୍ରେ ବି ଯିଏ କି ତାକ ସେମାନେ କମ୍ ପଢ଼ିକିନା ବି ବହୁତ୍ ଉନ୍ନତି କରିଛନ୍ ବହୁତ୍ ରୋଜ୍ଗାର କରିଛନ୍ ଭଲ୍ ହିସାବେ ରହୁଛନ୍ ବି ଏବେ ସେଥିର୍ଲାଗି ସେ ବହିଟା ମୋତେ ବହୁତ୍ ଭଲ୍ ଲାଗ୍ସି